ମୁଁ କେବେ ୟୁଏଫଓ ଦେଖି ନାହିଁ କିନ୍ତୁ ବହୁତ ଲୋକ କୁହନ୍ତି ବୈଜ୍ଞାନିକମାନେ ମଧ୍ୟ କୁହନ୍ତିକି ଏଲିଏନ୍ସ ଅଛନ୍ତି ତ ତାଙ୍କ କଥାରେ ମୁଁ ବିଶ୍ୱାସ କରେ ଯେ ଏଲିଏନ୍ସ ଆସନ୍ତି ତାଙ୍କ ସେ ଯେଉଁ ଯାନ ସେଥିରେ ଆମର ପୃଥିବୀପୃଷ୍ଠକୁ ଆସିଛନ୍ତି କିନ୍ତୁ ସେଥିରେ ମଧ୍ୟ ସେମାନେ ସନ୍ଧାନ ମଧ୍ୟ କରିଛନ୍ତି ତ ଏତେ ବଡ଼ ସୌରମଣ୍ଡଳରେ ଯେମିତି ପୃଥିବୀରେ ଜୀବସଂସ୍ଥା ଅଛି ତ ସେମିତି ଅନ୍ୟ କୌଣସି ଗ୍ରହରେ ମଧ୍ୟ ଜୀବସଂସ୍ଥା ଥାଇପାରନ୍ତି ତ ମୁଁ ତାଙ୍କ ଉପରେ ବିଶ୍ଵାସ କରୁଛି ଯେ ଅନ୍ୟ ଗ୍ରହରେ ମଧ୍ୟ ଥାଇପାରନ୍ତି